ହ୍ୟାଲୋ ଆଜ୍ଞା ନମସ୍କାର ମ୍ୟାଡ଼ାମ୍ ହଁ ମୁଁ ଏ ଜଗତସିଂହପୁରରୁ କହୁଛି ଅମିତା ଆଚାର୍ଯ୍ୟ ୟେ ମେଡ଼ିକାଲରେ ତ ଏମିତି ଅବସ୍ଥା କରୁଛନ୍ତି କ'ଣ କରିବା ମ୍ୟାଡ଼ାମ୍ ଆମର ଗୋଟେ ବୋଲି ମେଡ଼ିକାଲ୍ ଆମ ଜିଲ୍ଲାରେ ତା'ଦେହରେ ଆମେ ସେଠି ସିଏ ବା ଆମେ ପେସେଣ୍ଟମାନେ ଆସିକି ଯଦି ଏମିତି ଅସୁବିଧା ଭୋଗିବୁ ତାହେଲେ କ'ଣ କରିବା ଆପଣମାନେ ଟିକିଏ କ'ଣ ନ ବୁଝିଲେ କେମିତି କ'ଣ ହବ ମେଡ଼ିକାଲ୍ ଏତେ ଅପରିଷ୍କାର ଏତେ ଅପରିଷ୍କାର କରୁଛନ୍ତି ଆଉ କ'ଣ କରିବା ମାନେ କାମ ତ ଠିକରେ କେହି ବି କରୁନାହାନ୍ତି ତାପରେ ଡକ୍ଟରମାନେ ବି ଠିକରେ ବୁଝାସୁଝା କରୁନାହାନ୍ତି ଦେଖାରଖା କରୁନାହାନ୍ତି ଆଜ୍ଞା ଆଜ୍ଞା ନା ନା ଏବେ ଆମର ଆମର ଗାଇନିଂରେ ଜଣ ଜଣେ ଡକ୍ଟର ତାଙ୍କୁ ଦେଖା କରିବାକୁ ଗଲୁ ସେ ଗାଇନିଂଟା ଯିଏ ଥିଲେ ସିଏ ଆମର ଥିଲା ସେ ସାଙ୍ଗର ଯିଏ ଜଣେ ସିଏ ତାର ଏଇ ପ୍ରେଗନେଣ୍ଟ ଥିଲା ସେଥିପାଇଁ ଯାଇଥିଲୁ ସାର୍ଙ୍କୁ ଦେଖା କରିବେ ଦେଖା କରିବେ ବୋଲି ତାଙ୍କୁ ଯେଉଁ ଟାଇମ୍ ଲାଗିଲା ତାପରେ ମେଡ଼ିକାଲରେ ବି ଏତେ ଅପରିଷ୍କାର ଯେ ଟିକେ ବାଥରୁମ୍ ଯିବେ ବୋଲି ଯାଇପାରୁନାହାନ୍ତି ଯିଏ ଯେଉଁଠି ଯାହା ପାରୁଛନ୍ତି ଫୋପାଡ଼ୁଛନ୍ତି ଇଏ କରୁଛନ୍ତି ଏଗୁଡ଼ା ସବୁ ଦେଖାଦେଖି ନକଲେ ଟିକେ କେମିତି ହବ ମ୍ୟାଡ଼ାମ୍ ସରକାରୀ ହସ୍ପିଟାଲ୍ ତ ସରକାରୀ ହସ୍ପିଟାଲ୍ ଉପରେ ତ ସମସ୍ତେ ଡିପେଣ୍ଡେଟ୍ ନା ଆଉ ମାନେ ସମସ୍ତଙ୍କ ପାଖରେ କ'ଣ ଏମିତି ପଇସା ଅଛି ଖାଲି ପ୍ରାଇଭେଟ୍ରେ ନେଇକି ଆଉ ସମସ୍ତେ ଦେଖେଇ ପାରିବେ କି ନାଇଁ ନାଇଁ ଆପଣ ଆପଣ ଆସିକି ଦେଖନ୍ତୁ ମ୍ୟାଡ଼ାମ୍ ଏମିତି ମାସକେ ଥରେ ପନ୍ଦର ଦିନରେ ଥରେ ନ ଆସିଲେ ହବନି ସେମାନଙ୍କର ଡର ଭୟ ରହୁନି ସେମାନେ ଠିକରେ କାମ କରୁନାହାନ୍ତି ଆଉ ଯଦି କାମ ଠିକରେ ମାନେ ସେମାନେ କାମରେ ରହିଛନ୍ତି ଯଦି କାମ ଠିକରେ କରିବେ ଅଳିଆ ଅପରିଷ୍କାର କେମିତି ହବ ଆରାମସେ ପରିଷ୍କାର ରହିଲେ ମାନେ ଯିଏ ବି ଯାଉଛନ୍ତି କେତେ ଅସୁବିଧା ହେଉଛନ୍ତି ସେଇ ମେଡ଼ିକାଲ ଯାଇକି ଯଦି ପେସେଣ୍ଟ ଘରକୁ ରୋଗ ଆଣିକି ଆସିବେ ଇନଫେକ୍ସନ୍ ତ ନିଶ୍ଚିନ୍ତ ହବ ନା ହଉ ହଉ ଏତିକି କରନ୍ତୁ ମ୍ୟାଡ଼ାମ୍ ଏତିକି କଲେ ଆମେ ପୁରା ଠିକ୍ଠାକ୍ ଲାଗିବ ଆପଣ ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ ମ୍ୟାଡ଼ାମ୍